ଏହି ବିଷୟଟା ମାନେ ଯେତେବେଳେ ଦେଖୁଛୁ ମାଛ ଧରା ବିଷୟରେ ନିଶ୍ଚିତ ଭାବରେ ଆଉ ପରିବେଶ ଉପରେ କିଛି ପ୍ରଭାବ ରହିଅଛି ଯାହାକି ଆମମାନେ ଦେଖୁଛୁ ମାଛ ଧରିବା ପାଇଁ ବିଭିନ୍ନ ପ୍ରକାର କେମିକାଲ୍ ମଧ୍ୟ ବ୍ୟବହାର କରାଯାଉଅଛି ଆଉ ଯାହାଫଳରେ କି ଆଉ ମନୁଷ୍ୟ ମାନଙ୍କ ପାଇଁ ଗୋଟେ କ୍ଷତିକାରକ ହେଉଛି ଏବଂ ମାଛ ମାନଙ୍କୁ ଯେଉଁ ଶିକାର କରାଯାଉଛି ସେଥିରେ ବିଭିନ୍ନ ପ୍ରକାର ବିଷାକ୍ତ ଜିନିଷ ଗୁଡ଼ିିକ ପକାଇକି ମାରୁଛନ୍ତି ପୁଣି ତାକୁ ଆଣି ମଣିଷ ଯେତେବେଳେ ବ୍ୟବହାର କରୁଛି ଆଉ ସେ ମଧ୍ୟ ଆଉ ରୋଗର ପୀଡ଼ିତ ହେଉଛି ଏ ପ୍ରକାର ଅନେ ଗୁଡ଼ିଏ ସମସ୍ୟା ଦେଖାଯାଉଛି ତେଣୁ ନିଶ୍ଚିତ ଭାବରେ ଏହାକୁ ପ୍ରତିରୋଧ କରିବା ଗୋଟିଏ ଆଉମାନଙ୍କ ପକ୍ଷରେ ପକ୍ଷରେ ଗୋଟିଏ ନିହାତି ଆବଶ୍ୟକ ରହିଅଛି ତେଣୁ କରି ଆମେ ସମସ୍ତେ ସମାଜ ଭାବରେ ସେସବୁକୁ ଚିନ୍ତା କରିକି ଆଉ ଏଇ ପଦ୍ଧତି ଗୁଡ଼ିକୁ ଆଗକୁ ବଢ଼ିବା ନିହାତି ଆମମାନଙ୍କର ଆବଶ୍ୟକତା ରହିଅଛି ପୁଣି ତତ୍ ସହିତ ସରକାର ମଧ୍ୟ ଆଉ କିଛି ଗୋଟେ ଉପକରଣ ଯଦି କରିବେ ତା'ହେଲେ ଭଲ ହବ